ହ୍ୟାଲୋ ତ୍ରିଦେବୀ ହୋଟେଲରୁ କହୁଛନ୍ତି ମୁଁ ଉତ୍ସବ ଜେନା କହୁଛି ବେଲପଡ଼ା ଗ୍ରାମରୁ ମୁଁ ଏକ ପାର୍ସଲ ଅର୍ଡର କରିଛି ଏହି ପାର୍ସଲରେ ଚିକେନ ଅଣ୍ଡା ରୋଲ ଚାଉମିନ କରିଛି ଏଥିରେ କମ୍ ଲୁଣ କମ୍ ଚିନି କମ୍ ମସଲା ପକାଇ ଦେବେ କାରଣ ନା ମୋର ବିପି ହାଇ ସୁଗାର ବ୍ଲଡ଼ ପ୍ରେସର ଅଛି ଏହା ଡକ୍ଟର ମତେ କହିଛନ୍ତି ଏଣୁ ଜଲଦି ଶୀଘ୍ର ପଠାନ୍ତୁ ମୁଁ ମେଡ଼ିସିନ ଖାଇବାର ଅଛି